ତୁମେ ତୁମେ କରିଥିବା ସବୁଠାରୁ ସୁନ୍ଦର ହାଇକିଂ ଟ୍ରେକିଂ ଲମ୍ବ ପଦଯାତ୍ରା କରିଛ କ'ଣ ହଁ ମୁଁ ସବୁଠାରୁ ସୁନ୍ଦର ହାଇକିଙ୍ଗ୍ ଟ୍ରେକିଙ୍ଗ ଲମ୍ବ ପଦଯାତ୍ରା କରିଥିଲି କରିଛି ଥରେ ଥରେ ମୁଁ ମୋ ସାଙ୍ଗମାନଙ୍କ ସହିତ ହରିଶଙ୍କର ଯାଇଥିଲି ପଦଯାତ୍ରା କରିବାଇ ପାଇଁ ସେଥିରେ ଆମେ ସବୁ ଜିନିଷ ଦେଖିଲୁ ବୁଲିଲୁ ଖାଇଲୁ ପିଇଲୁ ଆଉ ସବୁ ଏଞ୍ଜଏ କଲୁ ତାପରେ ମୋ ସାଙ୍ଗ ଗୋଟେ କହିଲା ଯେ ଆଗରି ଗୋଟିଏ ପାହାଡ଼ ଅଛି ସେଇ ପାହାଡ଼କୁ ନେଇ ଆମେ ତା ଆର ପଟକୁ ତା ଆର ପଟକୁ ଆମେ ଯିବା ସେଇ ସେଇଟା ସେଇ ଯିବା ରାସ୍ତଟା ଥିଲା ଦଶ ମିଟର ଆଉ ସେ ତା ତଳ ପଟକୁ ଥିଲା ଦଶ ମିଟର ଆଉ ମଝିରେ ଯେତେ ଥିଲା ସେଟା ଥିଲା ପାଞ୍ଚ ମିଟର ଆମେ ସେଥିରେ ଚଢ଼ିଲୁ ଆଉ ଗଲୁ ମୋ ସାଙ୍ଗମାନଙ୍କ ସହିତ ସମସ୍ତେ ଆମେ ମିଶିକି ଗଲୁ ସେ ଉପରେ ପାଣି ବି ମିଳୁନଥିଲା ତାପରେ ଦୂରକୁ ଯାଇ ଟିକେ ପାଣି ପିଇଲୁ ତା ପଛପଟେ ଟିକେ ବୁଲିଲୁ ଆଉ ତା ତଳ ପଟକୁ ଯାଇ ତା ତଳ ପଟର ସବୁକିଛି ଦେଖିଲୁ ଆଉ ଆସିଲୁ ଖାନା ଖାଇଲୁ ବହୁତ ସାରା ଏଞ୍ଜୟ କଲୁ ଫୋଟୋ ନେଲୁ ଆଉ ଭିଡିଓ ବି ବନାଇଲୁ ସବୁ କରି ଆସିଲୁ ଆପଣଙ୍କ ଆପଣଙ୍କ ଅଭିଜ୍ଞତା ବିଷୟରେ କୁହନ୍ତୁ କୌଣସି ବିଶେଷ ସୂର୍ଯ୍ୟ ଅସ୍ତ ସୂର୍ଯ୍ୟୋଦୟ ମନେ ରଖିଛନ୍ତି କି ହଁ ମୁଁ ମନେ ରଖିଛି

ହଁ ମୁଁ ମନେ ରଖିଛି ସୂର୍ଯ୍ୟ ସୂର୍ଯ୍ୟ ଉଦୟ ହେବାର ମୁଁ ଚନ୍ଦ୍ର ଚନ୍ଦ୍ରଭାଗାରେ ଦେଖିଛି ଯାହାକି ସେଇଟା ଉଦୟ ହେଲା ଉଦୟ ହେଲାବେଳେ ଯେମିତି ଲାଗେ କିି ସୂର୍ଯ୍ୟ ଏଇଠି ଉଦୟ ହଉଛି ବୋଲି ଦେଖାଯାଏ ବି ଲାଗେ ବିି ମନକୁ